ଆମ ଘରକୁ ଅତିଥି ଆସିଲେ ଆମକୁ ବହୁତ୍ ଖୁସି ଲାଗେ ବହୁତ ମାନେ ବହୁତ୍ ବହୁତ୍ ଖୁସି ଲାଗେ ଗୋଟେ ଆନନ୍ଦ ଲାଗେ ଯେ ଆମ ଘରକୁ ଆସିଛନ୍ତି ଅତିଥି ବୋଲି ଗୋଟେ ଖୁସିରେ ମନ ଉତ୍ସାହିତ ହୁଏ ଆନନ୍ଦିତ ହୁଏ ତାଙ୍କୁ ବି ଚର୍ଚ୍ଚା କରିବାପାଇଁ ତାଙ୍କପାଇଁ ଚର୍ଚ୍ଚା କରିବାପାଇଁ ବି ବହୁତ୍ ଖୁସି ଲାଗେ ସକାଳେ ଜଳଖିଆ ହିସାବରେ ଆମେ ଦେଉ ବରା ନହେଲେ ଆଳୁଚପ୍ ଇଟିଲି ଆଉ ନହେଲେ ପରଟା ରୁଟି ତା ସାଙ୍ଗକୁ ତରକାରୀ କିମ୍ବା ଭଜା ଆଉ ଏମିତି ଚଟଣି ଫଟୁଣି କରିକିନା ଚଟଣି ଯେଉଁ କଣ ସେଇଟା କହିଲି ପନିର୍ ଏ ଯେଉଁ ପୋଦିନା ଚଟଣି ପରା ପୋଦିନା ଚଟଣି ଦିଆହୁଏ ଚଣି ବରା ଏନ୍ତି ବହୁତ୍ ପ୍ରକାର କରିକି ଦିଆଯାଏ ସଖାଳେ ଟାଇମ୍ ଦ୍ଵିପ୍ରହର ବେଳକୁ ଏନ୍ତି ରୋଷେଇ ପାଞ୍ଚ ଛଅ ପ୍ରକାରରେ ଏମାନେ ତିନି ଚାରି ପ୍ରକାର ତ ହୁଏନି ସାତ ଆଠ ପ୍ରକାର ତାଙ୍କପାଇଁ ତିଆରି କରାଯାଏ ଭାତ ହେବ ଡାଲି ହେବ ତା ସାଙ୍ଗକୁ ଭଜା ହେବ ଆଉ ଖଟା ଯେଉଁ ଦେଶୀ କୁକୁଡ଼ା ଖାଇବାପାଇଁ ଭଲ ପାଆନ୍ତି ତାଙ୍କପାଇଁ ଦେଶୀ କୁକୁଡ଼ା ଯିଏ ମାଛ ଖାଇବାପାଇଁ ଭଲ ପାଇବେ ତାଙ୍କ ପାଇଁ ମାଛ ତାଙ୍କୁ ଯେଉଁଟା ଭଲ ଲାଗେ ସେହି ଅନୁସାରେ କରାହୁଏ ତା ସାଙ୍ଗକୁ ହୁଏ ସାଲାଡ୍ ବଡ଼ିଚୁରା ଗୋଟେ ପୋଟଳ କଷା ହେବ ଆଳୁ ଝୁଡଙ୍ଗ ଭଜା ହେବ ନହେଲେ ଆଳୁ ପୋଟଳ ଭଜା ଗୁଁଆର ଭଜା ତା ପାଖକୁ ହେବ ମିକ୍ସ ତରକାରୀ ଟେ ମାନେ ସବୁ ଭେରାଇଟି ର ସବୁ ପ୍ରକାରର ପନିପରିବା ସବୁ ମିଶିକି ନା ମିକ୍ସ ତରକାରୀ ଟେ ହେବ ସିଏ ଗଲା ବାରଟା ବେଳେ ଖାଇବା ଏବେ ତାଙ୍କ ବ୍ୟବସ୍ଥା କରାଯାଏ ସନ୍ଧ୍ୟାବେଳକୁ ଏମିତି ଚାହା ସାଙ୍ଗରେ ଯାହାହେଲେ ସାଇଡ୍ ରେ ଦିଆହେବ ସେଉ ହେଉ ନହେଲେ ବିସ୍କୁଟ ଚନାଚୁର ଏମିତି ବିଭିନ୍ନ ଯାହା ଥାଏ ଦିଆଯାଏ ରାତି ପାଇଁ ଏମିତି କରାହୁଏ ହେଁ ରୁଟି ଯେ ରୁଟି ଖାଇବା ପାଇଁ ଭଲ ପାଇବେ ସେ ରୁଟି ଖାଇବେ ତାଙ୍କପାଇଁ ରୁଟି ଆଳୁ ମଟର ତରକାରୀ ନଲେ ଆଳୁ ସୋଲା ଡ଼ାଲି ତରକାରୀ ଆଳୁ ମିଲ୍ ମେକର କଷା ହୁଏ ନହେଲେ ଭଜା ଟିକେ ହେବ